ଉତ୍ତର ଭାରତ ଆଉ ଦକ୍ଷିଣ ଭାରତ ଭିତରେ ଏତକି ଫରକ ଯେ ଉତ୍ତର ଭାରତର ଲୋକ ତେଲୁଗୁ ମରାଠୀ ମାଲାୟଲମ ଇତ୍ୟାଦିରେ କଥା ହୁଅନ୍ତି ଆଉ ଦକ୍ଷିଣ ଭାରତରେ ହିନ୍ଦୀ ଆଉ ଇଂଲିଶରେ କଥା ହୁଅନ୍ତି ତାଙ୍କର ଉତ୍ତର ଭାରତର ଲୋକ ଦେଖିବା ପାଇଁ ଟିକେ କଳା ଓ ଦକ୍ଷିଣ ଭାରତର ଲୋକ ଦେଖିବା ପାଇଁ ଟିକେ ଗୋରା ଉତ୍ତର ଭାରତର ଲୋକ ଟିକେ ସ୍ୱାକ୍ଷରତା କମ୍ ଦକ୍ଷିଣ ଭାରତରେ ସ୍ୱାକ୍ଷରତା ଟିକେ ବେଶୀ ଓ ସୁଯୋଗ ପାଇଲେ ଦକ୍ଷିଣ ଭାରତର ଲୋକ ଅଧିକ ସୁଯୋଗ ମାନେ ପାଠଶାଠ ହେଉ କି ବିଜନେସ୍ ବାଣୀ ହେଉ ସବୁଥିରେ ଦକ୍ଷିଣ ଭାରତର ଲୋକ ଟିିକେ